ମୁଁ ଜାତିରେ ଜଣେ କେଉଟ ମାଛ ଧରିବା ମୋର ବୃତ୍ତି ଛୋଟ ବେଳେ ମାଛ ଆମେ ମଜାରେ ଧରୁଥିଲୁ ହସ ଖୁସି ଖେଳରେ ହେଲେ ଧିରେ ଧିରେ ବୟସ ବଢ଼ିବା ସହିତ ଏଇଟା କେବେ ମୋର ବୃତ୍ତି ରେ ପରିଣତ ହୋଇଗଲା ମୁଁ ଜାଣିପାରିଲି ନାହିଁ ମାଛ ଧରିବା ଏବଂ ମାଛ ଧରି ତାକୁ ବିକ୍ରି କରି ସେଥିରେ ଯେଉଁ ପଇସା ଆସିବ ସେଥିରେ ମୋ ଗୁଜୁରାଣ ମେଣ୍ଟେ ଆମେ ମାଛ ଉପରେ ହିଁ ପୁରା ପୁରି ନିର୍ଭର ଯଦି ମାଛ ନାହିଁ ତ ଆମ ଘରେ ଚୁଲି ଜଳି ପାରିବ ନାହିଁ ମାଛ ଧରିବା ପାଇଁ ବିଭିନ୍ନ ପ୍ରକାର ଯନ୍ତ୍ରପାତି ରହିଛି ଯେପରି କି ଛଡ଼ି ଛଡ଼ି ମୁଗୁରା ଜାଲ ଇତ୍ୟାଦି ଜାଲ ସାହାଯ୍ୟରେ ଆମେ କୌଣସି ଗାଡ଼ିଆ ଛୋଟ ନାଳକୁ ଶୁଖାଇ ତାକୁ ଟାଣି ତା ଦେହରୁ ମାଛ ଆମେ ଧରି ପାରିଥାଉ ମସୁରି ମାଛ ଧରିବା ହୁଁ ମାଛ ଧରିବା ଗୋଟିଏ କଳା କହିଲେ ହେବ ନାହିଁ କାରଣ ସମସ୍ତେ ମାଛ ଧରି ପାରିବେ ନାହିଁ ହୁଁ ସମୁଦ୍ରରେ ଜାଲ ପକାଇ ଧରିଥାଉ ନଇରେ ଆମେ ମୁଗୁରା ସାହାଯ୍ୟରେ ଧରିଥାଉ ଯେଉଁଟା କି ପିଞ୍ଛରେ ତିଆରି ହୋଇଥାଏ ଆଉ ମାଛ ମାଛ ଧରା ଏକ ବଡ଼ ବ୍ୟବସାୟୀ ମାଛରେ ବହୁତ ଲାଭ ମଧ୍ୟ ଅଛି ଜଳ ତ ପ୍ରଦୁଷଣ ହୁଏ କିନ୍ତୁ ବର୍ଷା ଜଳ ତ ପ୍ରଦୁଷଣ ହୁଏ କିନ୍ତୁ କିଛି ଲୋକ ମଧ୍ୟ ପଇସା କମାଇ ପାରନ୍ତି ମାଛ ହେଉଛି ଗୋଟିଏ ଏମିତି ଜିନିଷ କେଉଟମାନଙ୍କର ଭଗବାନ କହିଲେ ଅତୃତୀ ହେବ ନାହିଁ କେଉଟ ମାନଙ୍କର ବୃତ୍ତି ହିଁ ଏଇଆ କି ମାଛ ଧରିବେ ମାଛକୁ ବିକ୍ରି କରିବେ ମାଛରୁ ଯେଉଁ ରୋଜଗାର କରିବେ ସେଇଥିରେ ତାଙ୍କ ଘର ପରିବାର ଚଳିବ ଛଡ଼ି ଦ୍ୱାରା ଛଡ଼ି କଣ୍ଟାରେ ଆମେ ସୁତାରେ ବାନ୍ଧି ସେଥିରେ ଥୋପ ସାହାଯ୍ୟରେ ଛୋଟ ମାଛ କିମ୍ବା ଜିଆକୁ ମାଟିରୁ ଖୋଳି ଲଗାଇ ପୋଖରୀରେ ଫିଙ୍ଗି ଥାଉ ଏବଂ ଛୋଟ ମାଛ ସାହାଯ୍ୟରେ ବଡ଼ ମାଛ ଧରି ପାରିବୁ ଏବଂ ବଡ଼ ମାଛକୁ ବିକ୍ରି କରି ଅଧିକରୁ ଅଧିକ ଲାଭବାନ ହୋଇ ପାରିବୁ ଏବଂ ସମୁଦ୍ର ମଧ୍ୟକୁ ଯେତେବେଳେ ଡଙ୍ଗା ନେଇ କି ଯାଉ ମାଛ ଧରିବା ପାଇଁ ସେତେବେଳେ ଆଶଙ୍କ ଭୟର ଆଶଙ୍କା ରହିଥାଏ କିନ୍ତୁ ଯେହେତୁ ବୃତ୍ତି ଯିବାକୁ ତ ପଡ଼ିବ ସେଥିପାଇଁ ଆମେ ସମୁଦ୍ରକୁ ବେ ଦମ୍ଭ ରଖି ବିନା ଭୟରେ ସମୁଦ୍ର ମଧ୍ୟକୁ ଜାଲ ନେଇ ଯାଇଥାଉ ମାଛ ଧରିଥାଉ ଏବଂ ମାଛ ଧରି ବ୍ୟବସାୟ କରିଥାଉ ଗାଁ ଗାଁ ରେ ବୁଲି ବିକିଥାଉ ଏବଂ ମାଛ ହେଉଛି କେଉଟ ମାନଙ୍କର ଉତ୍ସ ରୋଜଗାରର ଉତ୍ସ